ମୁଁ ଆମ ଘରେ ମୋ ଛଡ଼ା ମୋର ମାଆ ବାପା ଗୋସାଇଁ ମାଆ ଗୋସେଇଁ ବାପା ଥାଆନ୍ତି ବହୁତ ଆଗ୍ରହ ହୁଅନ୍ତି ବଗିଚା କାମ କରିବା ପାଇଁ ଆଉ ଆମ ଘରେ ବାହାର ପରିବା କିଣିିକି ଖାଇବା ଅପେକ୍ଷା ନିଜେ ପ୍ରସ୍ତୁତି କରିଥିବା ଗଛ ବଗିଚାରେ ଫଳିଥିବା ଫଳ ଖାଇବାକୁ ବହୁତ ଆଗ୍ରହୀ ଥାଆନ୍ତି କାହିଁକିନା ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ନଥାଏ କି ସ୍ୱାସ୍ଥ୍ୟ ଖରାପ ହେବା ପାଇଁ କୌଣସି ଡର ବି ନ ଥାଏ ଯେହେତୁ ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଖତ ମାଟି ଦେଇକିରି ଗଛ ବଗିଚା ଗୁଡ଼ିକୁ ଆମ ଘରେ ମାନେ ଗଛକୁ ବଢ଼େଇବା ପାଇଁ ଇଚ୍ଛା ଥାନ୍ତି ଏବଂ ମୋ ପ୍ରଥମତଃ ମୋ ଜେଜେମାଆ ଜେଜେବାପା ବହୁତ ଇଚ୍ଛା କରନ୍ତି ଯେ ନିଜ ବାରି ବଗିଚା ପାଇଁ ବଗିଚାରେ କାମ କରିବା ପାଇଁ ବହୁତ ଇଚ୍ଛା କରିଥାନ୍ତି ଏବଂ ସେମାନେ ଯେହେତୁ ବିଜାରିଆ ଲାଗିବାଟା ଭାରି ସେ ବଗିଚାକୁ ଯାଇ ଗଛ ଘାସ ଦୁବ ଏଗୁଡ଼ିକୁ ଏବଂ ଅପରିଷ୍କାର ହେଇଯାଇଥିବ ଯଦି ସେଗୁଡ଼ିକୁ ସଫା କରିବା ପାଇଁ ବହୁତ ଇଚ୍ଛା କରିଥାନ୍ତି ଏବଂ ନିତିଦିନ ଯାଇ ଗଛରେ ପାଣି ଦବା ପାଇଁ ବି ବହୁତ ଭଲ ପାଆନ୍ତି ଏବଂ ଏବଂ ମାଙ୍କଡ଼ କିମ୍ବା ଗାଈ ଛେଳି ଏସବୁ ବି ଯଦି ବଗିଚା ପିତରକୁ ଆସନ୍ତି ତା'ହେଲେ ସେଗୁଡ଼ିକୁ ବି ଉଡ଼େଇ ଥାନ୍ତି ସେମାନେ ଏବଂ ବଗିଚା ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସେମାନେ ଦିନ ରାତି ସେଇ ବଗିଚାରେ ମଧ୍ୟ ରହିବା ପାଇଁ ଇଚ୍ଛା କରିଥାନ୍ତି ତ ମୋ ଛଡ଼ା ମଧ୍ୟ ମୋ ପରିବାରରେ ସମସ୍ତେ ବହୁତ ଇଚ୍ଛା କରନ୍ତି ଯେ ବଗିଚାରେ ବଗିଚା କାମ କରିବା ନିଜର ନିଜ ପରିଶ୍ରମରେ ଫଳିଥିବା ଫଳ ଗୁଡ଼ିକୁ ଖାଇବା ପାଇଁ ବହୁତ ଇଚ୍ଛା ଆଗ୍ରହ କରିଥାନ୍ତି